ସାଧାରଣତଃ ଗୋଟେ ଚିତ୍ର ଅଙ୍କିବା ପାଇଁ ଉପଯୁକ୍ତ ବୟସ ହେଉଛି ଏଗାରରୁ ବାରବର୍ଷ କାରଣ ଏଥିପାଇଁ ଉପଯୁକ୍ତ ବୟସ ଏଗାରରୁ ବାରବର୍ଷ ଏଥିପାଇଁ କୁହାଯାଇଛି ଯେ କାରଣ ଗୋଟେ ଏଗାରବର୍ଷ ବାରବର୍ଷ ପିଲା ମାନେ ଯେଉଁ ଚିତ୍ର ଆଙ୍କିବ ତା' ହାତ ଷ୍ଟ୍ରଙ୍ଗ ଥାଏ ଯାହା ଅନୁସାରେ ସିଏ ଚିତ୍ରଟାକୁ ଭଲସେ ଆଙ୍କିପାରିବ ଯଦି ଆମେ ଗୋଟେ ଆଠ ବର୍ଷର କି ନଅ ବର୍ଷର କି ପାଞ୍ଚ ବର୍ଷର ଛୁଆଙ୍କୁ ଯଦି ଆମେ ନେବା କି ତୁ ଗୋଟେ ଚିତ୍ର ଆଙ୍କେ ଯେଉଁଟା ସେ ଆଙ୍କି ପାରିବ ନାହିଁ ଏଥିପାଇଁ ଆଙ୍କି ପାରିବ ନାହିଁ ନା ତାର ଆଙ୍ଗୁଠି ଷ୍ଟ୍ରଙ୍ଗ ଅଛି ନା ତା' ହାତ ଷ୍ଟ୍ରଙ୍ଗ ଅଛି କାରଣ ସେ ଗୋଟେ ଚିତ୍ରକୁ ଭଲସେରେ ଆଙ୍କି ପାରିବ ନାହିଁ ସେଥିପାଇଁ ଗୋଟେ ଚିତ୍ର ଅଙ୍କିବାକୁ ହେଲେ ଗୋଟେ ପିଲାର ବୟସ ଉପଯୁକ୍ତ ବୟସ ହେଉଛି ଏଗାରରୁ ବାରବର୍ଷ